ହଁ ଭାଇ କୁହ ବେପାର ସେଇ ଏବେ ଆଉ ନାହିଁ ବେପାର ଆଗ ଭାଇ ଗୋଟେ ଦୋକାନ ଥିଲା ମ ସେଥିପାଇଁ ବେପାର ଆଉ ଏବେ ତ ଚାରି ପାଞ୍ଚଟା ଦୋକାନ ହେଇଗଲାଣି ଆଉ ବେପାର କ'ଣ ଅଛି ଆଉ ତମେ କେବେ କ'ଣ ଆସିଲ ବାଙ୍ଗାଲୋରରୁ ଚାରି ପାଞ୍ଚ ଦିନ ନା ପର୍ଯ୍ୟନ୍ତ ଚାରି ପାଞ୍ଚ ଦିନ ଆସିବନି ଏବେ ମୋତେ ଫୋନ ବି ମଧ୍ୟ କରିନାହଁ ହଁ ବନ୍ଧୁ ଘର ଆଡ଼େ ଯାଇଥିଲା କ'ଣ ଭାଇ କର ସାଧା ଖାଇଲେ ତିରିଶ ଟଙ୍କା ଅଣ୍ଡା ଖାଇଲେ କ'ଣ ଚାଳିଶ ଟଙ୍କା ଆଉ କ'ଣ ସବୁ ଅଛି ମଞ୍ଚୁରିଆନ୍ ପକୋଡ଼ା ଏଗ୍ ରୋଲ୍ ସୁପ୍ ସବୁ ଜିନିଷ ଅଛି ଆଉ ବେପାର ଭାଇ ଏବେ ଟିକେ ନାହିଁ ଏ ବେପାର ମାନ୍ଦା ଅଛି ଆଉ ଚାରମାଲ ତ ଲୋକେସନ୍ ଗୋଟେ ଲୋକେସନ୍ ଚାରମାଲ ଏବେ ଆଗ ମୋର ଗୋଟେ ଦୋକାନ ବୋଲି ଦୋକାନ ଥିଲା ସେଇଟା ଭଲ ଚାଲୁଥିଲା ଏବେ ତ ଚାରି ପାଞ୍ଚଟା ଦୋକାନ ହେଇଗଲାଣି ଆଉ କ'ଣ ଭଲ ଚାଲିିବ ଆଉ ସେଇଟା ବେପାରଟା ମାନ୍ଦା ଅଛି ଆଉ ଭଲ ଚାଲୁନି ଯେ ବେପାର ଆଉ ତୁମ ଆଡ଼େ ଗୋଟେ ଦେଖୁନ ବାଙ୍ଗାଲୋର ଆଡ଼େ ଦେଖ ଦୁଇ ଗୋଟା ଦୁଇଟା ଦୋକାନ ଦେଖ ମୁଁଇ ଆଡ଼େ ଯାଏ ସେଟା ତ ମୁଁ ତ ଜାଣିିଛି ରୋଷେଇ ଫୋଷେଇ କରି ଜାଣିଛି ଚାଓମିନ ଫାଓମିନ ଜାଣିିଛି ଆଉ ତେ ଦେଖୁନ ମୁଁ ଯିବି ଏକୁଟିଆ ଯିବି ସେଠି ତ ସେଠିିବ ଆଉ ମୁଁ ଏକୁଟିଆ ଯିବି ସେଠି ଗଲେ ଭଲ ଦୁଇ ପଇସା ରୋଜଗାର କରିବ ଆସିଲେ ପୁଣି ଫ୍ୟାମିଲି ନେଇିକି ଯିବି କ'ଣ ହଁ ଟେଷ୍ଟ ହଁ ଟେଷ୍ଟ ଉପରେ ତ ମୁଁ ଅଛି ଅଛି ଟେଷ୍ଟ ଉପରେ ଡବଲ୍ ହେଇଯିବ ଷାଠିଏ ଟଙ୍କା ହେଇଯିବ ବଡ଼ ସହର ନା ବାଙ୍ଗାଲୋର ଯାହା ହେଲେ ବି ଅଧିକ ପଇସା ଆଉ ହଁ ହଉ ତୁମେ ଦେଖ ମୁଁ ହେଇଗଲେ ବିି ଚାରି ପାଞ୍ଚ ଦିନ ପରେ ପଳାଇବି ଯଦି ଭଲ ମିଳିଲା ଏଠି ତ ବେପାର ନାହିଁ ଆଉ ଏଠି ରହିକି ଲାଭ କ'ଣ ଘର ହିଁ ତିନି ଦିଇ ତିନି ହଜାର ହେଲେ ହବ ଗୋଟେ ଘର ନେଲେ ହବ ଗୋଟେ ଦୋକାନ ଗୋଟେ ଦୋକାନ ନେଇକି ସେଇଟା ଘରେ ବି ସେଠି ଶୋଇବି ସେଠି ସବୁ କରିବି ଆଉ କ'ଣ ମୁଁ ଫ୍ୟାମିଲି ନେଇକି ଯିବି ନା କ'ଣ ମୁଁ ଏକୁଟିଆ ଯିବି ଯେଉଁଠି ପାରିବି ସେଠି ଶୋଇବି ଗୋଟେ ଛକ ଗୋଟେ ଛକ ଜାଗାରେ ନେଇକି ଗୋଟେ ଦେଖିବେ ଯେମିତି ଗୋଟେ ଯେଉଁଠି ଜାଗାରେ ବେପାରଟି ଭଲ ଚାଲିବ ଆମ ଚାରମାଲ ଭଳିଆ ଗୋଟେ ଛକ ଜାଗାରେ ଆର ବାଙ୍ଗାଲୋର ଟାଉନ୍ ଏରିଆରେ ହବ ବେପାରଟା ଭଲ ଚାଲିବ ନା ଆଉ ମୁଁ ଯଦି ବେଙ୍ଗାଲୋର ଯିବି ଆପଣ ଟାଉନ୍ ଏରିଆରେ ନ ଦେଇକି ଯଦି ଗୋଟେ ଆଉଟ୍ ସାଇଡ଼୍ରେ ଦେବେ ସେଟା କ'ଣ ବେପାର ଚାଲିବ କି ଆଉ ବେପାର ଚାଲିବନି ନା ସେଥିପାଇଁ ମୁଁ କହୁଛି ଯେ ଆପଣ ଯଦି ମୁଁ ଯଦି ବାଙ୍ଗାଲୋର ଯିବି ଗୋଟେ ଘର ଦେଖିବେ ଯେମିତିକି ଘରଟା ହେଇଥିବ ଆମ ଟାଉନ୍ ପାଖରେ ଟାଉନ୍ ସାମ୍ନାରେ ହେଇଥିବ ଯେମିତିକି ଦି ପଇସା ରୋଜଗାର କରିହେଉଥିବ ଆଉ ଟାଉନ୍ରୁ ଆଉଟ୍ ସାଇଡ଼୍ ଦେଲେ ସେଠି କ'ଣ ହବ ନା ପିଲା ମୁଁ ନେଇକି ଯିବ ପିଲାଠୁ ଦେଖିବାକୁ ପଡ଼ିବନି ମୁଁ ଏଠି ମୋ ପିଲା ବୋଲି ଗୋଟ ପିଲା ଅଛି ମୁଁ ତାକୁ ନେଇକି ଯିବି ଠିକ୍ ଅଛି ହଁ ଆସୁନ ଆସୁନା ତୁମେ ତୁମ ଏତେ ଦିନ ପରେ ଆସ ଆହ ଦୁଇ ଚାରିଟା ପାଞ୍ଚଟା ଆ ଫ୍ରିରେ ଖାଇକି ଯିବ ତା'ପରେ ପଇସା ନହେଲେ ଦେବନି ଆପଣ କ'ଣ ପଳାଇ ଯାଉଛ କି କ'ଣ ଭାଇ ତମେ କ'ଣ ଘର ଭାଙ୍ଗିକି ପଳାଇଛ କି ଆସ ଆଗ ଦୁଇ ଚାରିଟା ଖାଇକି ଯାଅ